ମୁଁ କିଣିଥିବା ଶାଢୀଟିର ଖରାପ ଗୁଣ ହେଉଛି ଧୋଇଲା ମାନେ ଜାଲି ଜାଲି ହୋଇଯାଉଛି ତା ବର୍ଡର ଗୁଡ଼ାକ କୁଚା କୁଚା ହୋଇଯାଉଛି ଘରେ ସମସ୍ତେ ଚିଡ଼ୁଛନ୍ତି ସୂତା ସବୁ ବାହାରି ଯାଉଛି ପିନ୍ଧିବାକୁ ଜମା ଭଲ ଲାଗୁନି ସମସ୍ତେ ଦେଖୁଛନ୍ତି କହୁଛନ୍ତି ଏଇଟା ଖରାପ ଶାଢୀଟା କାହିଁକି କିଣିକି ଆଣିଛ କୁଞ୍ଚ ଭଲ ପଡ଼ୁନି ବ୍ଳାଉଜ ଫିସ୍ଟା ବି ଭଲ ପଡ଼ିଲା ନାହିଁ